ଯେମିତି ମହିଳାମାନେ ମାଛ ଧରିବାରେ ଏପରି ସାହାଯ୍ୟ କରିଥାନ୍ତେ ଯେମିତି ସମୁଦ୍ର କଥା ତ ସମୁଦ୍ର ତ ପାଖରେ ନାହିଁ ଆମେ ସମୁଦ୍ର କଥା ଆମେ ଜାଣିନେ ଆମର ଯେଉଁ ଗାଁ ଗହଳି ମାନଙ୍କରେ ପୋଖରୀ ଥାଉ ପୋଖରୀ ଅଛି ପୋଖରୀ ଆଉ ନଦୀ ଏମିତି ଛୋଟ ଏମିତି ବିଲ ଜାଗାରେ ପାଣି ଯେଉଁଠି ଜମା ହେଇଥାଏ ସେ ଜାଗାରେ ବି ମାଛ ଥାଉଛନ୍ତି ସେ ସବୁରେ ତାଙ୍କର କ'ଣ ଥାଏ ଯେମିତି ପାଣି ଏ ହିଡ଼ ବାନ୍ଧିଥାନ୍ତି ପାଣିକୁ ରୋକିବା ପାଇଁ ଗୋଟେ ଜାଗାରେ ଯେମିତି ବାହାରେ ପାଣି ଛିଞ୍ଚିଲେ ଆଉ ଥରେ ଭିତର କୁ ନ ଆସେ ସେ ସବୁରେ ସାହାଯ୍ୟ କରିଥାନ୍ତି ମହିଳାମାନେ ଆଉ ପାଣିକୁ ଛିଞ୍ଚି ବି ଥାନ୍ତି ଜାଲ ଧରିଥିଲେ ଛିଞ୍ଚି ବି ଥାନ୍ତି ସେ ସବୁରେ ପାଣିକୁ ଛିଞ୍ଚିଥାନ୍ତି ବାହାରେ ଆଉ ଛୋଟ ଛୋଟ ମାଛ ଯେଉଁ ତରୁଞ୍ଜା ମାଛ ଏ ସବୁରେ ମହିଳାମାନେ ବହୁତ ଧରିଥାନ୍ତି ଛୋଟ ମାଛରେ ଆଉ ବଡ଼ ଯେଉଁ ନଦୀ ବଡ଼ ବଡ଼ ପୋଖର ଏମିତି ସବୁରେ ପୁରୁଷ ମାନେ ମାତ୍ର ମହିଳାମାନେ ଯେମିତି ଛୋଟ ପାଣି ଇଏ ଥିବ ବନ୍ଧ ଟାଇପ୍ର ଛୋଟିଆ ଛୋଟିଆ ସେ ସବୁରେ ମହିଳାମାନଙ୍କର ହିଁ ବହୁତ କାମ ତାଙ୍କର ଏମିତି ସବୁ ଚାଲିଥାଏ ମୁଁ ଜାଣିନି ସମୁଦ୍ରରେ କ'ଣ ପାଇଁ ଯାଆନ୍ତି ନାହିଁ କାହିଁକିନା ସମୁଦ୍ର ଆମ ପାଖରେ ନାହିଁ କି ମୁଁ କହିପାରେନା